ଭାରତର କିଛି ଲୋକପ୍ରିୟ ବୈଜ୍ଞାନିକ ନାମ ହେଉଛି ହୁମା ଜାହାଙ୍ଗୀର ଭାବା ବିକ୍ରମ ସାରାଭାଇ ଏସ ଏସ ପଟନାଗର ଡକ୍ଟର ଏ ପି ଜେ ଅବଦୁଲ କଲାମ ଏମାନଙ୍କ ମଧ୍ୟରୁ ମୋତେ ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କୁ ବହୁତ ଭଲ ଲାଗେ କାରଣ ଏମାନେ ଭାରତର ରାଷ୍ଟ୍ରପତି ଥିଲେ ଏମାନେ ତାଙ୍କର ଯାହାବି ସବୁ କାମ କରିଥିଲେ ସେହି ତାଙ୍କ ପଇସାରୁ ସବୁ ସମସ୍ତଙ୍କୁ ବାଣ୍ଟି ଦେଇଥିଲେ